ସରକାରଙ୍କର ଯୋଜନା ଗୁଡ଼ିକ ଯେପରି ଆପଣ ଜାଣିଛନ୍ତି ଆମ ରାଜ୍ୟରେ ସରକାରୀ ଯୋଜନା ବହୁତ ପରିମାଣରେ ଅଛି ସବୁ ସମୟରେ ପିଲା ମା' ମାତୃ ଗର୍ଭରୁ ଥାଇକି ଶ୍ମଶାନ ଯିବା ପର୍ଯ୍ୟନ୍ତ ଯୋଜନା ସରକାର ଖଞ୍ଜି ଦେଇଛନ୍ତି ଗରିବ ଲୋକମାନଙ୍କ ପାଇଁକା ଆଉ ସେ ଯୋଜନାର ଭାଗ ଆମେ ଫାଇଦା ନେବା ସେ ଯୋଜନାର କେମତି ଆମ ପାଖରେ ଉପକାର ପାଇ ପାରିବା ତା ପାଇଁ ସଚେତନ ହେବା ଦରକାର ଆଉ ଏଇଟା ସମସ୍ତଙ୍କୁ ଉପକୃତ ହେବେ ସମସ୍ତେ ଯୋଜନା ପାଇଁ ଉପକୃତ ହେବେ ବିଜୁ ଯୁବ ସଶକ୍ତି କରଣ ଯୋଜନା ଉଦାହରଣକୁ ନେଲେ ଆମେ ଜାଣିବା ଯେଉଁ ଯୁବ ବାହିନୀ ଅଛନ୍ତି ଯୁବକ ସମାଜ ଅଛନ୍ତି ଆମ ରାଜ୍ୟରେ ସେମାନେ କିପରି ନିଜକୁ ନିଜେ ସ୍ଵରୋଜଗାର କରିପାରିବେ ନିଜେ କିଛି ଉନ୍ନତି ମୂଳକ କାମରେ ଯୋଗଦାନ ଦେଇପାରିବ ସେ ସବୁ ତାଙ୍କୁ ଉନ୍ନତ ତାଲିମ ଦିଆଯିବ ବିଭିନ୍ନ ପ୍ରକାର ରୋଜଗାର କ୍ଷମ ତାଲିମ ତାଙ୍କୁ ଦିଆଯିବାର ବ୍ୟବସ୍ଥା ମଧ୍ୟ ଅଛି ସେଥିରେ କୃଷି ସିଚାଇ ଯୋଜନା ଯେମତି ଓଡ଼ିଶା ଗୋଟେ ବହୁଳ ପରିମାଣରେ କୃଷି ପ୍ରଧାନ ରାଜ୍ୟ ଏଠି କୃଷି ସିଚାଇ ଯୋଜନା ସରକାରଙ୍କର ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା ଚାଲିଛି ଆମ ରାଜ୍ୟ ସରକାରଙ୍କର ଯୋଜନା ଚାଲିଛି ବିଭିନ୍ନ ପ୍ରକାର କୃଷି ନିୟମ ଯୋଜନା ଯେମତି କାଳିଆ ଯୋଜନା ହେଉ ଏହି ସବୁ ଯୋଜନା ମାଧ୍ୟମରେ ସରକାର ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ବହୁତ ବ୍ୟବସ୍ଥା ରଖିଛନ୍ତି ତେଣୁ କରିକି ଏହି ସବୁ ଯୋଜନା ଗୁଡ଼ିକ ଆଗକୁ ଯେତେ ଚାଲିବ ଯେମିତିକି ଆପଣଙ୍କର ବିଏସ୍ୱାଇ ଯୋଜନା ଅଛି ସେମିତି ବିଏମ୍ଜେଏସୱାଇ ଯୋଜନା ଅଛି ଏଇ ସବୁ ଯୋଜନା କୃଷି ମାନଙ୍କ ପାଇଁକା ବହୁତ ପରିମାଣରେ ଫାଇଦା ଦେଇପାରିଛି